ଆଚ୍ଛା ଡ୍ରାଇଭର ଭାଇ ଆମେ ଯେଉଁ ବାରିପଦା ଯାଉଛୁ ତ କେତେ ଟାଇମ୍ ଲାଗିବ ଆଉ ଆମେ ତ ଯେଉଁ ରାସ୍ତାରେ ଯାଉଥିଲୁ ବାରିପଦା ଶୀଘ୍ର ପହଞ୍ଚି ଯାଇଥାନ୍ତେ ଆମେ ତ ଏବେ ତ ସେଠି ନୂଆ ରାସ୍ତା ବନାଉଛନ୍ତି ସେ ରାସ୍ତାରେ ତ ଆମେ ଯାଇପାରିବାନି ଯଦି ଆମେ ଆଉ ଗୋଟେ ରାସ୍ତାରେ ଯିବା ତ ଆମେ ସେ ଟାଇମ୍ରେ ପହଞ୍ଚିପାରିବା ତ କେତେ ସମୟ ଲାଗିବ ପହଞ୍ଚିବା ପାଇଁ ତଥାପି ଆପଣ ଅନୁମାନ କରିକି କୁହନ୍ତୁ କେତେ ଟାଇମ୍ ଲାଗିବ